ଓଡ଼ିଆ ହେଉଛି ପୁରାତନ ସାମ୍ରାଜ୍ୟ ର କଥା ଓଡ଼ିଶା ଓଡ଼ିଶା ଭାଷା କୁ ନେଇ କେତେ ଗଳ୍ପ କେତେ ଉପନ୍ୟାସ ଲେଖା ସରିଛି ଆମକୁ ଓଡ଼ିଶାକୁ ବଞ୍ଚାଇବାକୁ ହେଲେ ଓଡ଼ିଶା ଓଡ଼ିଆ ଭାଷାର ମାନ୍ୟତା ଦେବାକୁ ହେଲେ ସମସ୍ତଙ୍କୁ ଏକଜୁଟ ହେବାପାଇଁ ପଡ଼ିବ ଆଜିର ନେତାମାନେ ସବୁ ଓଡ଼ିଆ ଛାଡ଼ି ହିନ୍ଦୀ ଇଂଗ୍ଲିଶ୍ ରେ ଆରମ୍ଭ କଲେଣି ଏମିତିକି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବି ଇଂଗ୍ଲିଶ୍ ରେ କଥା କୁହନ୍ତି ତାଙ୍କ ପି ଏ ପାଣ୍ଡିଆନ ସିଏ ବି ତାମିଲ ରୁ ଆସି ଆମ ଓଡ଼ିଶା କୁ ଖାଇବାକୁ ବସିଲେଣି